ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମ ଗ୍ରାମ ସେବକଙ୍କଠୁ ପରାମର୍ଶ ନେଇଥାଏ ମଞ୍ଜି କେମିତି ଲଗାଇବ କେମିତି କେତିକି ପାଣି ଦେବ କେତିକି ସାର ଦେବ କେମିତି କମ୍ କମ୍ ବର୍ଷାରେ କେମିତି ବେଶୀ ଫଳ ହେବ କେମିତି ସାର ପଡ଼ିବ କେମିତି ଔଷଧ ପଡ଼ିବ କେମିତି ଗଛ ବଡ଼ ହେବ ମୁଁ ଗ୍ରାମ ସେବକଠୁ ଏହି ପରାମର୍ଶ ଆଣିକି ଲଗାଇଥାଏ